ପଶୁପାଳନ ପଶୁପାଳନ ହେଉଛି ଏକ ସହଜ ପାଳନ ଯୋଉଥିରେ କି ଆପଣ ଗାଈ ଛେଲି ମେଣ୍ଢା ଇତ୍ୟାଦି ଗୁଡ଼ିକ ପାଳନ କରିପାରିବେ ମାନେ ଚାଷ କରିପାରିବେ ଏଥିରେ କ'ଣ ହୁଏକି ଆପଣ ବହୁତ୍ ଗୁଡ଼ାଏ ଗୋଟେ ଗାଈ ବା ବଛା ଦାମୁରି ଏଗୁଡ଼ିକ କିଣିକି ତା'ର କ୍ଷୀର ମଧ୍ୟ ବିକି ପାରିବେ ତା'ପରେ ହେଲା ଛେଲି କ୍ଷୀର ମଧ୍ୟ ଆପଣ ବିକିପାରିବେ ଏଥିରେ କ'ଣ ହୁଏ କି ଆପଣଙ୍କୁ କ୍ଷୀର ମିଲିଯାଏ ଆଉ ଆପଣ ଯିଏକି ସୋସାଇଟି କିମ୍ବା କୌଣସି ଘରେ ବା ଗାଁ ଗାଁ ଯାଇକି ଆପଣ କ୍ଷୀର ମଧ୍ୟ ବିକି ପାରିବେ ଏଇଟା ସୁବିଧା ହୁଏ ଗୋ ପାଳନରୁ ଆପଣ ଯଦି ଗୋ ପାଳନ କରୁଛନ୍ତି ତାହେଲେ ଆପଣ କ୍ଷୀର ବ୍ୟବସାୟ କରିପାରିବେ ଏଥିପାଇଁ ଗୋ ପାଳନ ହେଉଛି ଏକ ଭଲ ପଶୁପାଳନ